ଆମର ସାଧାରଣତଃ ଛଅଟି ଋତୁ ଅଛି ସେଥିରୁ ଆମେ ତିନୋଟି ଋତୁକୁ ଅନୁଭବ କରୁଛୁ ବର୍ଷା ଶୀତ ଖରା ଖରାଦିନେ ତ ଆମେ ଯେଉଁ ଚାଷ କରୁ ପାଣି ସକାଳୁ ଦେବୁ ସନ୍ଧ୍ୟାରେ ଦେବୁ ନହେଲେ ଗଛ ମରିଯିବ ତାକୁ ଖରାଦିନ ସାରା ତା ଚାରିମାସ ସାରା ପାଣି ଦେଇକି ତାକୁ ସତେଜ କରିକି ରଖିଥାଉ ଆଉ ଶୀତ ଦିନେ ଶୀତ ଦିନେ ମାନେ ପାଣି ଅଭାବ ନାହିଁ ବେଶୀ ବି ସେ ଶୁଷ୍କ ରହିବେନି ରାତିରେ କାକର ପଡ଼ୁଛି ଗଛ ସତେଜ ରହେ ଖାଲି ଅଳ୍ପ ଅଳ୍ପ ପାଣି ତାକୁ ଛିଞ୍ଚି ଦେଉ ଆଉ ବର୍ଷା ଦିନେ ବର୍ଷାଦିନେ ତ ପାଣି ସଫିସିଏଣ୍ଟ ପାଣି ବର୍ଷା ହୁଏ ଗଛ ପଚି ଯିବ ସେଦିନେ ପାଣି ଦେବାକୁ ପଡ଼େ ନାହିଁ କ୍ୱଚିତ ଯଦି ଖରା ହେଲା ଗଛ ମରିଯାଏ ତାକୁ ଆମେ ପାଣି ଦେଉ ପାଣି ଦେଉ ଆଉ ବର୍ଷା ଯେତବେଳେ ଅଧିକ ହେବ ଆମେ ଗୋଟେ ମୁହାଣ ଟାଇପର କରୁ ସେଠୁ ପାଣି ନିଗିଡିକି ଯାଏ ଆଉ ଏପଟୁ ବନ୍ଧ ବନ୍ଧେଇ ଦେବୁ ଆଉ କୁଆଡ଼ୁ ବାହାର ପାଣି ଆସିକି ପଶିକି ପଚିଯିବ ବନ୍ଧ ବନ୍ଧେଇଦବୁ ଆଉ ଯେଉଁ ଯଦି ପଶିଗଲା ସପୋଜ ତାକୁ ମୁହାଣ ଟାଇପର କରୁ ସେ ବାହାରକୁ ବାହାରିଯାଏ